ଭାଇ ଏବେ ମୋ ପାଖରେ ତ କ୍ୟାସ୍ ନାହିଁନି ଯଦି ଆପଣଙ୍କ ପାଖରେ ଫୋନପେ ଜି ପେ କିମ୍ବା ପେଟିଏମ୍ ଅଛି ହେଲେ ସ୍କାନର ଦିଅନ୍ତୁ ମୁଁ ସ୍କାନିଂ କରିକି ଆପଣଙ୍କୁ ମୁଁ ପଇସା ପେମେଣ୍ଟ କରିଦେବି